ଆମ ଅଞ୍ଚଳରେ ବହୁ ପରିମାଣରେ ଧାନ ଚାଷ ହୁଏ ଯେଉଁ ଫସଲର ପ୍ରଭାବିତ ଯେମିତିକି ବର୍ଷା ଅଭାବରୁ ଆମର ଫସଲ ବହୁତ ପ୍ରଭାବିତ ହେଇଥାଏ ଯାହାଫଳରେକି ବର୍ଷା ଉପରେ ହିଁ ଆମେ ନିର୍ଭର ହୋଇଥାଉ ଆଉ ତା'ର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି ଯେମିତିକି କେନାଲର ବ୍ୟବସ୍ଥା ତା' ସହିତ ଜଳ ଉଠା ଜଳର ଶସନର ବ୍ୟବସ୍ଥା ଥଣ୍ଡା ଜଳ ବର୍ଷା ଜଳ ଏମିତିକରି ସେଇ ବ୍ୟବସ୍ଥାର ମଧ୍ୟ ଆମର ଚାଷ ଭଲ ହୋଇଥାଏ